ଆମ ଗାଁରେ ବୟସ୍କ ଲୋକ ଗୁଡ଼ିକ ବିଭିନ୍ନ ପ୍ରକାର ଖେଳ ଖେଳିଥାନ୍ତି ଯେପରିକି ତାସ୍ ଚେସ୍ ଲୁଡ଼ୁ ଏହିପରି ଭଲି ମଧ୍ୟ ଖେଳିଥାନ୍ତି କାହିଁକିନା ସେଇ ବ୍ୟକ୍ତିମାନେ କୌଣସି ସ୍ଥାନରେ ତ ସହଜରେ ଯାଇପାରନ୍ତି ନାହିଁ କାହିଁକି ତାଙ୍କେ ବହୁ କମ୍ ସମୟ ଚାଲିଲେ ମଧ୍ୟ ତାଙ୍କୁ ଟିକି ବହୁତ ହାଲିଆ ଲାଗିଥାଏ ତେଣୁ ସେଇମାନେ ବହୁ ଗୋଟେ ଠାଙ୍ଗରେ ବସି ବିଭିନ୍ନ ପ୍ରକାର ଖେଳ ଖେଳିଥାନ୍ତି ତାସ ତାସ ଚେସ୍ ତାସରେ ବିଭିନ୍ନ ପ୍ରକାର ଗେମ୍ ଖେଳିଥାନ୍ତି ସେଗୁଡ଼ିକ ସେଗୁଡ଼ିକ ହେଲା ଏଭଳି ହେଲା ତାସରେ ବିଭିନ୍ନ ପ୍ରକାର ଗେମ୍ ଖେଳିଥାନ୍ତି ମୁଁ ଜାଣି ନାହିଁ ଆଉ ବୟସ୍କ ବହୁତ ଲୋକ ଆମ ଗ୍ରାମର ବହୁତ ଲୋକ ବସି ଲୁଡ଼ୁ ମଧ୍ୟ ଖେଳିଥାନ୍ତି ଓ ଲୁଡ଼ୁ ମଧ୍ୟ ଖେଳିଥାନ୍ତି ସେମାନେ ଲୁଡ଼ୁ ଚେସ୍ ଓ କେତେ ଗୁଡ଼ିଏ ବ୍ୟକ୍ତି ମଧ୍ୟ ବସି ବାହାରି ଥିବା ଗୋଟେ ଫିଲ୍ଡ ଆସି ଭଲି ବି ଖେଳିଥାନ୍ତି ସେମାନେ ଭଲି ଖେଳିବା ଦ୍ୱାରା କହୁଛନ୍ତି ଭଲି ଖେଳ ଆମ ଦେହ ସୁସ୍ଥ ରହୁଛି ଓ ତାଙ୍କର ଯଦି ଗୋଡ଼ ହାତ ଟିକେ ପେନ୍ ଯେଉଁ ଗୋଡ଼ ହାତ ପେନ୍ ତାଙ୍କ ଯଦି ପେନ୍ ସେ ଜଣାପଡ଼ୁନାହିଁ ତାଙ୍କ ଶରୀର ଭଲ ରହୁଛି ସେତେବେଳେ ମଧ୍ୟ ଷ୍ଟ୍ରଙ୍ଗ ରହିବ ଆମକୁ ବି କହୁଛନ୍ତି କି ଭଲି ଖେଳ ଭଲି ଖେଳ ମଧ୍ୟ କହିଛନ୍ତି ସେ ବିଭିନ୍ନ ଗେମ୍ ଖେଳ ମଧ୍ୟରେ ସେ ଜିତି ଗଲେ ମଧ୍ୟ ବହୁତ ବହୁତ ମଜାକ ବି କରିଥାନ୍ତି ସେ ଗେମ୍ ତାସରେ ମଧ୍ୟ ବହୁତ ଗେମ୍ ଖେଳିଛନ୍ତି ଯେପରିକି ତାସରେ ବାଡ଼ିଆ ସିକନେସ୍ ଏହିପରି ମଧ୍ୟ ବିଭିନ୍ନ ପ୍ରକାର ଗେମ୍ ଖେଳିଛନ୍ତି ଚେସ୍ ମଧ୍ୟ ଖେଳିଥାନ୍ତି ସେ ଚେସ୍ରେ ଦୁଇଜଣଙ୍କ ମଧ୍ୟ ଖେଳିଥାନ୍ତି ଓ ସେ ବିଭିନ୍ନ ପ୍ରକାର ଗେମ୍ ବି ଖେଳିଥାନ୍ତି